ଟିଭି ଶୋ ସାର୍କ ଟ୍ୟାଙ୍କ ବିଷୟରେ ମୁଁ ଯାହା କିଛି ଜାଣିଛି କି ଟିଭି ମାଧ୍ୟମରେ ଯେଉଁ ଆଡ଼ଭଟାଇଜମେଣ୍ଟ କରନ୍ତି ତାହା କି ବ୍ୟବସାୟ ବିଷୟରେ ଲୋକ ଯେମିତି ବ୍ୟବସାୟ କରିପାରନ୍ତି ଆଉ କିଛି ଲୋନ୍ ନେଇ ତାହା ସୁଧ ଆକାରରେ ଏବଂ ସେ ସୁଝିକି ତାଙ୍କର କିଛି ବ୍ୟବସାୟ ଆଗକୁ ନେଇଥାନ୍ତି ଆଉ ଲାଭ ପାଇଥାନ୍ତି ତ ସେମାନେ ସେଥିପାଇଁ ଟିଭି ଆଡ଼ଭଟାଇଜମେଣ୍ଟ କରିଥାନ୍ତି